ପଚିଶ ସେପ୍ଟେମ୍ବର ଦୁଇହଜାର ତିନି ଦୁଇ ଅକ୍ଟୋବର ଦୁଇହଜାର ବାଇଶ ପନ୍ଦର ଅଗଷ୍ଟ ଦୁଇହଜାର ଏକୋଇଶ ଛବିଶି ଜାନୁଆରୀ ଦୁଇହଜାର କୋଡ଼ିଏ ଚଉଦ ନଭେମ୍ବର ଦୁଇହଜାର ଉଣାଇଶ